ମୋ ନା ମାଧବ ସେଠି ମୋ ଘର ଫୁଲବାଣୀ ମୁଁ ଗୋଟିଏ କ୍ଷୁଦ୍ରଶିଳ୍ପ କରିଛି ଯାହାର ନା ହେଉଛି ସେଇଠୁ ଖଲିଦନା ତିଆରି ହୋଇଥାଏ ସେ ଖଲିଦନାକୁ ତିଆରି ହୋଇ କରିକି ମୁଁ ବିଭିନ୍ନ ପ୍ରକାରର ବଜାରରେ ବିକ୍ରି କରିଥାଏ ବିକ୍ରି କରିବା ଦ୍ୱାରା ପଇସା ପାଇଥାଏ ପଇସା ପାଇବା ଦ୍ୱାରା ନିଜର ମାନେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଏ ଏହି କ୍ଷୁଦ୍ରଶିଳ୍ପକୁ ଦେଖିବା ପାଇଁ ବହୁତ ଲୋକ ଆସିଥାନ୍ତି ଏବଂ ବହୁତ ଉପଭୋଗ କରିଥାନ୍ତି ଆଉ ଏହାର ଉପଚାର ବିଷୟରେ ପଚାରିଥାନ୍ତି ମୋତେ ତାହାକୁ ମୁଁ ତାଙ୍କୁ କହିଥାଏ